ହ୍ୟାଲୋ ଏଇଟା ଗୁଣ୍ଡିଚା ରେଷ୍ଟୁରାଣ୍ଟ କି ସାର୍ ଓ କ'ଣ କ'ଣ ଅଫର୍ ଅଛି ସାର୍ ରେଷ୍ଟୁରାଣ୍ଟ ବୁକିଂ କଲେ ସାର୍ ହଉ ହଉ ଆମ ନିର୍ଦ୍ଧାରିତ ସମୟ ପୂର୍ବରୁ ଟେବୁଲ୍ ବୁକିଂ କଲେ କ'ଣ ଅଫର୍ ଅଛି ସାର୍ ଓକେ ଓକେ ସାର୍ କେତେ ଖଣ୍ଡେ କମାଇବ ସାର୍ ଓ ପାଞ୍ଚଶହ ଓକେ ସାର୍ ଆମେ ତା'ହେଲେ ବୁକିଂ କରିବୁ ସାର୍ ଆପଣ ଦୋକାନକୁ ଆସୁଛୁ ସାର୍ ଆଡ଼ଭାନ୍ସ ଆଡ଼ଭାନ୍ସ ହଁ ହଁ ଆଡ଼ଭାନ୍ସ ଦେବୁ ସାର୍ ଆପଣଙ୍କର ଫୋନ ପେ ଅଛି ନା ଗୁଗୁଲ୍ ପେ ଅଛି ନା ପେ ଟି ଏମ୍ ଅଛି ନା ଆସିକି ହ୍ୟାଣ୍ଡ କ୍ୟାସ୍ ଦେଲେ ଚଳିବ ସାର୍ ଓକେ ଓକେ ଫୋନ ପେ ଅଛି ହଉ ହଉ ମୁଁ କିଛି ସମୟ ପରେ ଫୋନ ପେ କରିଦେବି ସାର୍ ହଉ ହଉ ଦେଖନ୍ତୁ ଅଫର୍ ଅଫର୍ ଡିସ୍କାଉଣ୍ଟ ଲଗାଇବେ ଓକେ ଓକେ